ଓଡ଼ିଶାର କୃଷକମାନେ ବିଭିନ୍ନ ସମକ୍ଷାର ସମୁଖୀନ ହୋଇଥାନ୍ତି ଓଡ଼ିଶାର କୃଷକମାନଙ୍କୁ ଠିକ୍ ସମୟରେ ଋଣ ମିଳେ ନାହିଁ ସେଥିପାଇଁ ଲୋକମାନେ କ୍ଷତିରେ ଅର୍ପଣ କରି ଆତ୍ମହତ୍ୟା କରିଥାନ୍ତି ଯାହାଫଳରେ ଆମ ଦେଶର ଲୋକମାନଙ୍କର କୃଷକ ଲୋକମାନଙ୍କର କମ୍ ହେବାରେ ଲାଗିଛି ଆଉ ଏବଂ ଆମ ଦେଶରେ ଗରିବ ସମସ୍ୟା ବଢ଼ି ବଢ଼ି ଚାଲିଛି ଯଦି ଆମ ସରକାରମାନେ ଆମ କୃଷକ ଭାଇମାନଙ୍କ ପାଇଁ ବିନା ଶୁଦ୍ଧ ଋଣରେ ଶୁଦ୍ଧ ଯୋଗାଡ଼ କରିଦିଅନ୍ତେ କୃଷକମାନେ ବହୁତ ଲାଭମାନ ହୁଅନ୍ତେ ଏବଂ ସେମାନେ ମଧ୍ୟ ନିଜ ଜୀବନକୁ ହାରନ୍ତେ ନାହିଁ ବହୁତ ବହୁତ ଫସଲ ଉତ୍ପନ୍ନ କରି ନିଜ ନିଜ ପରିବାରକୁ ସୁରକ୍ଷିତ ଚଳାଇ ନିଅନ୍ତେ